ହଁ ଆମ ଗାଁରେ ଏକ ଭଜନ ଦଳ ଅଛି ତ୍ରିନାଥ ମେଳା ନା ରେ ଏକ ଭଜନ ଦଳ ଅଛି ସେମାନେ ଯେଉଁଠି ବି ମାନେ ଯେବେ ବି ମେଳା ହୁଏ ଆମ ଗାଁରେ ସେମାନେ ଭଜନ କରିଥାନ୍ତି ସେମାନେ ବହୁତ ସାରା ବାଦ୍ୟ ଯନ୍ତ୍ର ସଂଗୀତ ଯନ୍ତ୍ର ପାତି ଯନ୍ତ୍ର ବ୍ୟବହାର କରନ୍ତି ଯେପରିକି ଝାଞ୍ଜ ହେଉ ମୃଦଙ୍ଗ ହେଉ ଢୋଲ ହେଉ ଗିନି ହେଉ ଦାସକାଠିଆ ହେଉ ଏପରି ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର କରନ୍ତି